ଆଗକାଳେ ଓଡ଼ି ଓଡ଼ିଶାର ଲୋକମାନେ କେବେ କେବଳ ଓଡ଼ିଆରେ କଥା ବେଉ କହୁ ହେଉଥିଲେ ଓଡ଼ିଶା ଓଡ଼ିଆ ଭାଷା ଭାରି ସହଜ ହିନ୍ଦୁ ଭା ଭାଷା ଆପେ ଆମରିକା ଆମରିକା ଓଡ଼ିଶ ଓଡ଼ିଆରେ କଥା ହେବା ଭାରି ସହଜ ଓଡ଼ିଆ ଭାଷାରେ କଥା କହିଲେ କାହାକୁ ସେ ବହୁତ ଜଳଦି ବୁଝିଯାଏ କିନ୍ତୁ ହିନ୍ଦୁ ଭାଷାରେ କଥା କହିଲେ ଲୋକମାନେ ସହଜେ ବୁଝି ପାର ପାରନ୍ତି ନାହିଁ ଓଡ଼ିଆ ଲେଖିବା କହିବା ସ ସଭି ସୁବିଧା ଭାରି ସହଜ କିନ୍ତୁ ହିନ୍ଦୁ ପଢ଼ିବା ଭାରି କଷ୍ଟ ସେ ଲେଖିବା ବି ବି ଭାରି କଷ୍ଟ ଆଜିକାଲି ଓଡ଼ିଆ ଭାଷାର ତୁଳନା ଭାରତର ସରକାରୀ ଭାଷା ହିନ୍ଦୁ କହିବ କହିତ ସହିତ କରାଯାଏ ନାହିଁ ବେଳେ କେବଳ ସରକାରୀ ବିଦ୍ୟାଳୟରେ ଓଡ଼ିଆ ଭାଷାରେ ପଢ଼ା ହେଉଛି କିନ୍ତୁ ଯେତେବେଳେ ସରକାରୀ ବିଦ୍ୟାଳୟ ପିଲାମାନେ ମହାବିଦ୍ୟାଳୟକୁ ପଢ଼ିବାକୁ ଯାଉଛନ୍ତି ସେମାନେ ସେଥିରେ ଓଡ଼ି ଓଡ଼ିଆ ଭାଷାରେ ଭାରତ ଉଭାବନା ନାହିଁ ନାହାନ୍ତି ଖାଲି ହିନ୍ଦୁ ଏବଂ ଇଂରାଜୀ ଭାଷାରେ ଶିକ୍ଷା ଦେଉଛନ୍ତି ଯେତେବେଳେ ଆଗ ଲଫାବଫା ଇତ୍ୟାଦି ଜିନିଷ ଓଡ଼ିଆରେ ଓଡ଼ିଆରେ ଲେଖା ହେଲା ଆସୁଥିଲା ଏବେ ସେ ସେମ ସେମବୁ ହିନ୍ଦୁରେ ହେଲେ ହୋଇ ହୋଇ ଆସିଛି ଓଡ଼ିଆ ଭାଷ ଭାଷାକୁ ଓଡ଼ିଆ ଲୋକମାନେ ମଧ୍ୟ ଗୁରୁତ୍ୱ ଦେଉଛନ୍ତି ନାହାନ୍ତି ସେମାନେ ନାହାନ୍ତି ଜଣ ଜାଣୁ ଜାଣୁନ ସେମାନେ ବି ଭଲ ଭାବରେ ଜାଣିଛନ୍ତି ଯେ ଏବେ ଓଡ଼ିଆ ଓଡ଼ିଆ ଭାଷାର ରହତ୍ୟ ମହତ୍ ମହତ୍ତ୍ୱ କିଛି ନାହିଁ ଓଡ଼ିଶା ଓଡ଼ିଆ ଭାଷା ଧୀରେ ଧୀରେ ଲୋପ ହୋଇ ହେବାକୁ ବସି ବସିଲାଣି କିନ୍ତୁ ବର୍ତ୍ତମାନ ସରକାର ଓଡ଼ିଆ ଭାଷାର ଉନ୍ନତି ପାଇଁ କିଛି ମ ପଦ ସୋ ସୋ ସୋପ ଗ୍ରହଣ କରିଥିଲେ ମାନେ ଏବଂ ଏବେ ବିଶ୍ୱବିଦ୍ୟାଳୟରେ ଓଡ଼ିଆରେ ପ୍ରଶ୍ନପତ୍ର ଆସୁଛି ପିଲାମାନେ ଓଡ଼ିଆରେ ଲେଖୁଛନ୍ତି ମଧ୍ୟ ହିନ୍ଦୁକୁ ରାଷ୍ଟ୍ର ଗୁରୁତ୍ୱ ଦେଉଛି ହିନ୍ଦୁ ଭାଷାକୁ ଯେତିକି ଓ ଦଉଛି ଓଡ଼ିଆ ଭାଷାକୁ ଦେବ ଯେହେଁ ଦେହି ସୁ ବ ବହୁତ ଭଲ